ମୁଁ ଆଜି ପର୍ଯ୍ୟନ୍ତ କେବେ ଏଇ ଚିତ୍ରାଙ୍କନ କ୍ଲାସ୍ କିମ୍ବା କର୍ମଶାଳା ନେଇନି କାରଣ ମୁଁ ନେଇ ଏଇଟା ନିଜେ ମୋର ଶିଖିଛି ଏବଂ ମୁଁ ୟୁଟ୍ୟୁବରୁ ଦେଖି ମୋର ଛୁଆବେଳୁ ମୋର ବହୁତ ଇଚ୍ଛା ଥିଲା ଚିତ୍ରାଙ୍କନ ଶିଖିବା ପାଇଁ ତ ଯେହେତୁ ମୁଁ ଶିଖିପାରିଲିନି ତ ବଡ଼ ହେଲା ପରେ ମୁଁ ୟୁଟ୍ୟୁବରୁ ମଧ୍ୟ ଦେଖି କିଛି ଚିତ୍ରାଙ୍କନ ଏମିତି ଧୀରେ ଧୀରେ କରୁ କରୁ ମୋର ବହୁତ ହେଇଗଲା ଏବଂ ମୁଁ ଏ ଏହି ଅଭିଜ୍ଞତାରୁ ମୁଁ ଶିଖିଲି ବହୁତ କିଛି ମଧ୍ୟ ଶିଖିଛି ଏବଂ ବହୁତ ଜାଗାରୁ ଯାଇକି ସ୍ଵର୍ଣ୍ଣମୁଦ୍ରା ବି କିଛି ଆଣି ବି ପାରିଛି ତ ଏଇ କଳାକାରଟାକୁ ମୁଁ ମୋର ଯେହେତୁ ଇଚ୍ଛା ଥିଲା ଗୋଟେ ତ ସେଇଟାକୁ ମୁଁ ଆଜି ଓ କିଛି କ୍ଲାସ୍ ନଯାଇକି କି କର୍ମଶାଳା ନ ନେଇକି ବି ମୁଁ ନିଜେ ମୋର କରିକି ଦେଖାଇ ପାରିଛି ଚିତ୍ରାଙ୍କନ ଏଇଟା ମୁଁ ମୋର ନିଜେ ଶିଖିକି ଫୋନରୁ ସେଇଟା ଆମେ ଚିତ୍ରାଙ୍କନ ୟୁଟ୍ୟୁବରୁ ମଧ୍ୟ ବି ଆମେ ଶିଖିବା